ହ୍ୟାଲୋ ହଁ ଦେଈ ନମସ୍କାର କ'ଣ କରୁଥିଲ ହଁ ଆସିଥିଲେ ଏଇ ଝିଅ ପାଇଁ ଡ୍ରେସ୍ ଆଣିଥିଲେ ମୋ ପାଇଁ ଶାଢ଼ୀ ଆଣିଥିଲେ ଆଉ ମିଠା କଦଳୀ ହେଗୁଡା ଆଣିଥିଲେ ଆଉ ହଁ ହଁ ଦେଇଛନ୍ତି

ହଁ ଆଣିଥିଲେ ଭଲ ଲାଗୁଛି ଶାଢ଼ୀଟା ହଁ ଦୁଇ ଜଣ ଯାକ ଆସିଥିଲେ ଏଇ ମଟ୍ନ କରିଥିଲୁ ଆଉ ହଁ ତାଙ୍କ ପାଇଁ ସାଧା ହୋଇଥିଲା ତମ ପାଇଁ କ'ଣ ନେଇଥିଲେ ହଁ ଆଉ ଆମ ଗାଁକୁ ଆସୁନ ରଜକୁ ଆମ ଗାଁରେ ବି ଭଲ ହେଉଛି ଆସୁନ ତିନି ଦିନ ଯାତ୍ରା ହେବ ଲାଷ୍ଟ୍ ଦିନ ଭୋଜି ହେବ ହଁ ରଜ ତିନି ଦିନ ଛୁଟି ଥିବ ଆସିବ ଆଉ ହଁ ପୋଡ଼ପିଠା ଆଣିଥିବ ମୋ ପାଇଁ ମୁଁ କହିଲି ପୋଡ଼ପିଠା ଆଣିଥିବ ହଁ ସେମିତି ପଡ଼ିବ ହଁ ନାଇଁ ଆଣିଥିବ ଅଲଗା ବାପା ଯେଉଁ ଶାଢ଼ୀ ଆଣିଛନ୍ତି ରଜକୁ ତୋ ପାଇଁ ସେଇଟା ପିନ୍ଧିକି ଆସିବ ହଁ ଭଲ କରୁଛ ଆଉ ସେ ରଜ ଶାଢ଼ୀଟା ପିନ୍ଧିକି ଆସିବ ଏ ବ୍ଲୁ କଲର୍ ଆଉ ହଁ ଖାଉଛନ୍ତି ଆଉ ହଁ ବାପା ଏଇ ଶୋଇଛନ୍ତି ଆଉ ଖାଇକି